ଆମ ଅଞ୍ଚଳରେ ହେଉଥିବା କିଛି କଳା ହସ୍ତଶିଳ୍ପ କପଡ଼ା ସାମଗ୍ରୀ ଯେଉଁ ଗୁଡ଼ିକ ହେଲା ଚାନ୍ଦୁଆ ସମ୍ବଲପୁରୀ କପଡ଼ା ବାନ୍ଧଣି କପଡ଼ା ଇତ୍ୟାଦି ସମ୍ବଲପୁରୀ କପଡ଼ା ଗୁଡ଼ିକୁ ମେହେର ମାନେ ନିଜ ହାତରେ ବୁଣିଥାଆନ୍ତି ଏବଂ କିଛି କପଡ଼ା କମ୍ ଦାମ୍ରେ ମିଳିଥାଏ ଏବଂ କିଛି ଅଧିକ ଦାମ୍ରେ ମିଳିଥାଏ ଯେଉଁ ଗୁଡ଼ିକ ଅଧିକ ଦାମ୍ରେ ମିଳିଥାଏ ତାହାର କାରୁକାର୍ଯ୍ୟ ଅତି ନିପୁଣ ହୋଇଥାଏ ତାରକସି କାମ କଟକରେ କରାଯାଇଥାଏ ଆମର ସଂସ୍କୃତିକୁ ବଜାୟ ରଖିବାପାଇଁ ଏଗୁଡ଼ିକ ହସ୍ତଶିଳ୍ପ ଏଇସବୁ ହସ୍ତଶିଳ୍ପଏବଂ କପଡ଼ା ସାମଗ୍ରୀ ଆମ ଅଞ୍ଚଳରେ କରାଯାଇଥାଏ ଏବଂ ଆମ ଅଞ୍ଚଳରେ ଆଉ ମଧ୍ୟ ବିଭିନ୍ନ ହସ୍ତଶିଳ୍ପ କରାଯାଇଥାଏ ଯେମିତି ବାଉଁଶର କୁଲା ତିଆରି କରାଯାଇଥାଏ ଏବଂ ଜଙ୍ଗଲରୁ ଗଛ ଆଣି ଝାଡ଼ୁ ତିଆରି କରାଯାଇଥାଏ ବାଉଁଶରୁ କୁଲା ଏବଂ ଭୁଗା ମଧ୍ୟ ତିଆରି କରାଯାଇଥାଏ କୁଲାକୁ ଆମେ ଆମ ଘରର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ କରିଥାଉ ଏବଂ ଭୁଗାକୁ ଅଁ ଝିଅମାନଙ୍କ ବିବାହ ସମୟରେ ସେଥିରେ ଲିୟା ଏବଂ ଗୁଡ଼ ପାଗି ଦିଆଯାଇଥାଏ